ଦୈନନ୍ଦିନ ବାର୍ତ୍ତାଳାପରେ ବ୍ୟବହୃତ ଓଡ଼ିଆ ଭାଷାରେ କିଛି ସାଧାରଣ ଖଣ୍ଡ ବାକ୍ୟ ଏବଂ ରୂଢ଼ି ଗୁଡ଼ିକ କ'ଣ ଗୋଟିଏ ବାକ୍ୟରେ ସମାପିକା କ୍ରିୟା ଏବଂ କର୍ତ୍ତା ରହିକି ବି ଯଦି ବାକ୍ୟ ସମ୍ପୂର୍ଣ୍ଣ ନ ହୁଏ ତା'ହେଲେ ତାକୁ କୁହାଯାଏ ଖଣ୍ଡବାକ୍ୟ ଆଉ ସେଇ ରୂଢ଼ି ଗୁଡ଼ିକ ଉଦାହରଣ ହିସାବରେ ଗଲେ ଦେଖନ୍ତୁ କି ଆମେ ଖେଳୁଥିବା ବେଳେ ଏଇଟା ହେଲା ଖଣ୍ଡବାକ୍ୟ ଦେଖ ଆମେ ହେଉଛୁ କର୍ତ୍ତା ଖେଳୁଥିବା ହେଲା ସମାପିକା କ୍ରିୟା କିନ୍ତୁ ଏଇ ବାକ୍ୟରେ ବାକ୍ୟଟା ସମ୍ପୂର୍ଣ୍ଣ ହେଇପାରୁନାହିଁ ଆମେ ଖେଳୁଥିବା ବେଳେ ଏଇଟା ହେଉଛି ଖଣ୍ଡବାକ୍ୟ ଏହିଭଳି ରୂଢ଼ି ଯାକ ଆଉ ଗୋଟେ ଦେଖନ୍ତୁ ଏଗଜାମ୍ପଲ୍ରେ

ସେମାନେ ପିଲାମାନେ ଯାଉଥିଲେ ସ୍କୁଲ ପିଲାମାନେ ଯାଉଥିଲେ ତ ସେଠି କର୍ତ୍ତା ହେଲା ପିଲାମାନେ ଆଉ ସମାପିକା କ୍ରିୟା ହେଲା ଯାଉଥିଲେ ତ ଏଇ ବାକ୍ୟଟା ବି ଅସମ୍ପୂର୍ଣ୍ଣ ସେ ସ୍କୁଲ ପିଲାମାନେ ଯାଉଥିଲେ